ଆଜ୍ଞା ସ୍ୱର୍ବପ୍ରଥମେ ମୁଁ ମୋ ହୃଦୟର ସହିତ ଆପଣଙ୍କୁ ଧନ୍ୟବାଦ ଜଣାଉଛି ମୁଁ ଚିନ୍ମୟ ଜାନି ଏବଂ ଗ୍ରାମ ପଞ୍ଚାୟତ ପଣ୍ଡିକଟ ପୋଷ୍ଟ୍ ଅଫିସ୍ ପଣ୍ଡିକଟ ପାପଡ଼ାହାଣ୍ଡି ବ୍ଲକ୍ ନବରଙ୍ଗପୁର ଜିଲ୍ଲାର ଗୋଟେ ଗାଁରେ ଜନ୍ମ ହେଇ ଫଳି ବଡ଼ି ଗାଁ ମାଟିର ବାସ୍ନା ତା'ର ପରିବେଶ ବିଷୟରେ ବଢ଼ି ମୁଁ ଏହା ଆପଣଙ୍କୁ କହିବାକୁ ଯାଉଛି କୃଷି କୃଷି ହେଉଛି ଏମିତି ଗୋଟେ ଜିନିଷ ଯାହା ଯାହାକି ଆଜିକାଲିକା ଦୁନିଆରେ ଆଜିକାଲିକା ଦୁନିଆରେ ଏସବୁ କୃଷିର କୃଷିଟା କମି କମି ଯାଉଛି ଆରେ ଯଦି କୃଷି କମିବ ତେବେ ଆମକୁ ଖାଇବାକୁ ଦେବ କିଏ ଚାଷୀ ହେଉଛି ପ୍ରକୃତ ବନ୍ଧୁ ଭଗବାନଙ୍କୁ ଆମେ ଅଶେଷ ଧନ୍ୟବାଦ ଦେବା ଏ ଚାଷୀ ହେଉଛି ଏମିତି

ମନୁଷ୍ୟ ଯାହାକି ଆମେ ଭଗବାନ ସହିତ ମଧ୍ୟ ତୁଳନା କରିପାରିବା ଆଜିକାଲିକା ଦୁନିଆରେ କୃଷି ହେଉଛି କୃଷି କରିବାର ପ୍ରଥମତଃ କିଏ ଚାଷୀ କରିଥାଏ ଆରେ ପାଠ ପଢ଼ିକି କେତେ କେତେ ହଜାର ହଜାର ଲୋକ ହଜାର ହଜାର ଲୋକ ସରକାରୀ ଚାକିରିରେ ଯୋଗଦାନ ଦେଇଛନ୍ତି କିନ୍ତୁ କେହି କୃଷି ବିଷୟରେ ଭାବୁନାହାନ୍ତି ହେଲେ

କୃଷି କାର୍ଯ୍ୟ ଚାଷ ଜମିରେ ଚାଷ କରିବା କାର୍ଯ୍ୟ କିଏ କରିଥାଏ କୃଷକ ତ ଆମେ ହଉ ତ ମୁଁ ହେଉଛି ଗୋଟେ କୃଷକ ପରିବାର ଝିଅଟିଏ ଏବଂ ଆଜିର ଏହି କୃଷି ସମ୍ମିଳନୀରେ ଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଅଛି ସର୍ବପ୍ରଥମେ ଝିଅମାନଙ୍କୁ ଝିଅମାନେ ମଧ୍ୟ ଏ କୃଷି ସମ୍ମିଳନୀରେ ଯୋଗ ଯୋଗ ଦେବା ପାଇଁ ମୁଁ ମୋତେ ଯୋଗ ଦେଇ ଯୋଗଦାନ ଦେବା ପାଇଁ ଏଠାକୁ ଆଣିବାରେ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ମୋର ହୃଦୟ ସହିତ ନମସ୍କାର ପ୍ରଥମେ ତ ଆମେ ଜାଣିବାକୁ କୃଷି କାର୍ଯ୍ୟର କେମିତି କୃଷି କରିବା କୃଷି କାର୍ଯ୍ୟଟି ଏଭଳି ଭାବରେ କରାଯାଏ ଯାହାକି ପ୍ରଥମେ ତ ଆମେ କୃଷକଙ୍କଠୁ ଭଲ ଆଉ କିଏ ଜାଣିନଥିବେ ମୁଁ ଏହା କହୁନି କିି ଯେ ଏହି ଦୁନିଆର ବହୁତ ବହୁତ ବଡ଼ ବଡ଼ ପାଠ ପଢ଼ିବା ନଲେଜ୍ ନଲେଜ୍ ଲୋକ ଅଛନ୍ତି ଆର୍ ସେମାନେ ଜାଣିଛନ୍ତି ସେ ପଦ୍ଧତିଟା କୃଷିର ପଦ୍ଧତିଟା ସେମାନେ ଜାଣିଛନ୍ତି କିନ୍ତୁ ସେମାନେ ଯାଇ ଯାଇ ଜମିରେ ଚାଷ ତ କରୁନାହାନ୍ତି ନା ତ ଆମକୁ ପ୍ରଥମେ ଯିଏ ନା କଠିନ ପରିଶ୍ରମ କରୁଛି ସେ ହେଉଛି କୃଷକ ଫସଲର ଯତ୍ନ ନେଉଛି ସେ ହେଉଛି କୃଷକ ମାଟିର ବାସ୍ନାକୁ ଯିଏ ଜାଣିଛି ସେ ହେଉଛି କୃଷକ ଚାଷ କରିବାରେ ଆମେ ଏଠାରେ ନିଜ ନିଜ ଭିତରେ କଥାବାର୍ତ୍ତା ହେବା କି ଚାଷ କରିବା ପାଇଁ ଆମକୁ କ'ଣ କ'ଣ ସବୁ ଭଲ ଭଲ ଯୋଜନାଗୁଡ଼ିକ କରିବାକୁ ହୁଏ ଯାହା ଦ୍ୱାରା ଆମର ଫସଲ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିଥାଏ ଏବଂ ଆମର କୃଷି କାର୍ଯ୍ୟ ମଧ୍ୟ ଅମଳ ହୋଇଥାଏ ଭରପୁର ମାତ୍ରାରେ ପ୍ରଥମେ ତ କହିବାକି ଯେ ଯଦି ଏକ୍ଜାମ୍ପଲ୍ ନେବା ଗୋଟେ ଆମେ ଧାନ ଆମେ ଏକ୍ଜାମ୍ପଲ୍ ଗୋଟେ ନେବା ଧାନ ଧାନକୁ କିପରି ଚାଷ କରାଯାଏ ଆରେ ପ୍ରଥମେ ତ ଆମେ ଯାଇ ସେ ସେ ମାଟିର ଫସଲଆକୁ ଆମେ ଜାଣିବା ଆଉ ମାଟିକୁ ଫସଲ କି କିଏ କରିଥାଏ ନା ଜିଆ ତ ଆମକୁ ପ୍ରଥମେ ତ ଆମକୁ ଜିଆକୁ ସତର୍କ କରିବାକୁ ପଡ଼ିଥାଏ ଏବଂ ସେମାନଙ୍କୁ ଜୀବିତ ରଖିବାକୁ ପଡ଼ିଥାଏ ଯାହା ଦ୍ୱାରା ସେ ଜିଆଟି ଆମର ମାଟିକୁ ମାଟିକୁ ପଶୁ ଫସଫସିଆ କରିଦେଇଥାଏ ଯେଉଁଠିକି ଧାନ ବା ହେଉ ବା ଯାହା ମଧ୍ୟ ଚାଷ କରିବା ଦେନ୍ ତାହା ଆମର ପ୍ରବଳ ମାତ୍ରାରେ ଭରପୁର ମାତ୍ରାରେ ସୁନ୍ଦର ହୋଇଥାଏ ଏବଂ ଯଦି ଆମେ ସେଇଠି ସେଇଠି ଆମେ ରାସାୟନିକ ସାର ପକାଇବା ତେବେ ବିଭିନ୍ନ ମାତ୍ରାରେ ରାସାୟନିକ ସାର ପକାଇବା ଦ୍ୱାରା ମନା ନାହିଁ ସେ ବହୁତ ଅମଳ ହୋଇଥାଏ କିନ୍ତୁ ମାଟିର କ୍ଷମତା ମଧ୍ୟ କମିଯାଇଥାଏ ମାଟି ଖରାପ ହୋଇଥାଏ ବିଭିନ୍ନପ୍ରକାର ସେଥିରେ ଯିଏ କୃଷକର ପ୍ରକୃତ ବନ୍ଧୁ ଜିଆ ମଧ୍ୟ ମୃତ୍ୟୁବରଣ କରିଥାଏ ପରିଶେଷରେ ଆମ ମାଟିର ଅସଲ ମିଠାଟା ଆମେ ଜାଣିପାରିବାନି ସ୍ଵାଦିଷ୍ଟଟା ଜାଣିପାରିବାନି କିନ୍ତୁ ରାସାୟନିକ ପକାଇବା ଦ୍ୱାରା ସେ ପ୍ରବଳ ମାତ୍ରାରେ ସେ ଅମଳ ସିନା ହୋଇଯାଏ କିନ୍ତୁ ତା'ର ପ୍ରକୃତ ସ୍ଵାଦିଷ୍ଟରୁ ତ ମିଳିନଥାଏ ପ୍ରଥମେ ଆମେ ଏହା କରିବା କି ଆମକୁ ଗୋବର ଖତ ଯାହାକି ଆମ ଗୋମାତା ଗାଈଙ୍କ ଦ୍ୱାରା ଯେଉଁଟା ତିଆରି ହୁଏ ଆମ ଗାଁଗୁଡ଼ାକରେ ସେ ଗୋମାତା ଗୋବର ଗୋମାତାର ଗୋବରକୁ ଯାଇ ସେଇ ସେଇଠୁ ଗୋବର ଖତ ପକାଇବା ଦ୍ୱାରା ସେ ଫସଫସିଆ ହୋଇଯାଏ ଏବଂ ବହୁତ ଉର୍ବର ମଧ୍ୟ ହୋଇଥାଏ ଆଉ ଯାହା ଦ୍ୱାରା ଧାନ ବା ଯାହା ଚାଷ କରାଯାଏ ତାହା ଧୀରେ ଧୀରେ ଧୀରେ ଧୀରେ କ'ଣ ସେ ବହୁତ ଭଲ ହୋଇଥାଏ ଏବଂ ତାର ସ୍ଵାଦିଷ୍ଟ ମଧ୍ୟ ଭଲ ହେଇଥାଏ ତା'ର ଚେର କାଣ୍ଡ ଫଳ ମୂଳ ସବୁ ଭଲ ଭାବରେ ଉଠିଥାଏ ଏବଂ ସର୍ବ ପରିଶେଷରେ ମୁଁ ଏହା କହିବାକୁ ଯାଉଛି କି ଏହି କୃଷିସମ୍ମିଳନୀରେ ଯୋଗ ଦେଇଥିବାରୁ ମୁଁ ନିଜକୁ ବହୁତ ବହୁତ ଧନ୍ୟବାଦ କରୁଛି ଏବଂ ଆମକୁ ସବୁବେଳେ ଆଗେଇ ରଖିବାକୁ ପଡ଼ିବ କି ଏ ଆମର କୃଷି କୃଷି ବା କୃଷକ ଯିଏ ଆମର ଯିଏ ଆମକୁ ବଞ୍ଚାଇ ରଖିଛନ୍ତି ସେମାନଙ୍କୁ ଆମ ଆମକୁ ନିଜକୁ ହୃଦୟର ସହିତ ଧନ୍ୟବାଦ ଦେବାର ଅଛି ଯାହାକୁ ଆମକୁ ଭଗବାନଙ୍କ ସହିତ ଆତ ତୁଳନା କରିବାକୁ ପଡ଼େ ତୁଳନା କରିବାକୁ ପଡ଼ିଥାଏ ଏହା ନୁହେଁ କି ଯେ ଆମେ ଭଗବାନ ବୋଲି କହିବା କିନ୍ତୁ ଯିଏ ଆମକୁ ଏତେ କଠିନ ପରିଶ୍ରମ କରିକି ଆମକୁ ବଞ୍ଚାଇ ଦେଉଛି ତେଣୁ ମୁଁ ଏହି ଆଜିକାଲିକା ଦୁନିଆର ଏହି କୃଷକମାନଙ୍କୁ ବହୁତ ବହୁତ ଅନ୍ତରର ସହିତ ଧନ୍ୟବାଦ ଜଣାଉଛି ଏବଂ ଜୟ ଭାରତ ଜୟ ହିନ୍ଦ୍